ହେଲୋ ହଁ ନମସ୍କାର ମ୍ୟାଡାମ୍ ନାଇଁ ନାଇଁ ଠିକ୍ ଅଛି ମୋତେ ତ କାଠ ନେବାର ଅଛି ଆଉ ମୋର କାମ ଅଛି ଏବେ ବହୁତ ଫର୍ଣ୍ଣିଚର୍ ସବୁ ତିଆରି ଅଛି ଅର୍ଡର ସବୁ ଆସିଛି ଆଉ ଆପଣଙ୍କର କେମିତି କେମିତି କାଠ ସବୁ କେମିତି କେମିତି ଅଛି ଏବେ କହିଦିଅନ୍ତୁ ତ ଆଚ୍ଛା

ହୁଁ କାଠ ଏବେ କେମତି ରେଟ୍ ଅଛି ଏବେ ଆଚ୍ଛା ସବୁ ଯୋଉ କାଠ ମୋତେ ଆପଣ ଦେଇଥିଲେ ମୁଁ ସବୁବେଲେ ତ ଆପଣଙ୍କ ପାଖରୁ ଦୋକାନରୁ ମୁଁ ଯୋଉ କାଠ ନିଏ ଫର୍ଣ୍ଣିଚର୍ ପାଇଁ ଭଲ ପଡ଼ୁଛି ବି କ୍ୱାଲିଟିଟା ଆଉ ଏ ଫର୍ଣ୍ଣିଚର୍ ଗୁଡ଼ା ଭଲ ରହୁଛି ତ ତାହେଲେ ଭଲ କାଠ ଆସିଗଲାଣି ଭଲ ହେଲେ ଆପଣ ମୋତେ କଲ୍ କରିଦେଲେ ଆଉ ଯଦି ଅଆପଣଙ୍କ ପାଖରେ କଷ୍ଟମର୍ ବି ଅଛନ୍ତି ମୋତେ ତାଙ୍କର ନମ୍ବର୍ ବି ଦେବେ କୋଉ ଡିଜାଇନ୍ କ'ଣ ମୋ ସାଙ୍ଗେ ଦେଖା କରିବେ ଡିଜାଇନ୍ଟା ଦେଲେ ମୁଁ କାମ ଷ୍ଟାର୍ଟ କରିବି ଆପଣଙ୍କର କାଠ ଯଦି ଭଲ ଏବେ ଆସିଗଲା ତାହେଲେ ଯିବା ଏବେ ନେଇକି ପଳେଇ ଆସିବା ଠିକ୍ ଅଛି ମତେ ଟିକେ ତାଙ୍କ ନମ୍ବର୍ ବି ଦେବେ ଆଉ ମୋ ପାଖରେ ବି ଅଛନ୍ତି ଦୁଇଟା କଷ୍ଟମର୍ ଆଉ ଯଦି ଭଲ ଭଲ କଷ୍ଟମର୍ ବି ଆସନ୍ତି ମତେ ବି କଲ୍ କରିକି କହିବେ ହଁ କରିବା ଆଉ ନେବି ମୁଁ କାଠ ଯଦି ମୁଁ ପିଲାଙ୍କୁ ପଠେଇବି ହଁ ଯଦି ଆସିଗଲାଣି କାଠ ଟିକେ ଦେଖିବେ ଭଲ ଥିବ ପାଣି ଫାଣି କିଛି ନପଡ଼ିଥିବ ତାକୁ ରଖିଥିବେ ମୋର ସେ ମୋର ମାଲ୍ଟା ଯୋଉଟା ମୁଁ ଗାଡ଼ି ପଠେଇବି ଗାଡ଼ି ପଠେଇକି ମୁଁ ପରଦିନ ଆପଣଙ୍କୁ କଲ୍ କରିଦେବି ଆଉ ତାପରେ ମତେ ଟିକେ ଭିଡିଓ କରିକି ଦେଖାଇବେ ହେଲା ମୋବାଇଲ୍ରେ ମୁଁ ଟିକେ ଆଗ ତାକୁ ଦେଖିଦେବି ମୋ ପିଲାମାନେ ଟିକେ ତାର ଇନକ୍ଵାରି କରିଦେଇକିରି ମୋତେ ଗୋଟେ କେତେଟା ପିସ୍ ହଁ ହଁ ଯାଇପାରିବେ ମୋର ଅଛନ୍ତି ପିଲା ଯିଏ ଯାଏ ସବୁବେଳେ ଟିକେ ଦେହ ଭଲ ନାହିଁ ମୋର ତ ମୁଁ ସେଥିପାଇଁ ଆଉ କଲ୍ ଫଲ୍ କରିପାରିନି ଆଉ ମୁଁ ପଠାଇବି ଜଣକୁ ଆପଣଙ୍କୁ ଫୋନ୍ରେ କଥାବାର୍ତ୍ତା ଲାଗିକିରି ମୋତେ ଯେତିକି ପିସ୍ ଦରକାର ଟିକେ ଆପଣ ଦେଇଦେବେ ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଅଛି ଓକେ ଓକେ ଆମର ଅଛନ୍ତି ପିଲା ସବୁ କରିବେ ଠିକ୍ ଅଛି ମୁଁ ପଠାଉଛି ପିଲାକୁ ପରଦିନ ପଠାଇବି ଆଉ ଆପଣ କଷ୍ଟମର୍ ମୋତେ ନମ୍ବର୍ ଦେଇଦେବେ ମୁଁ ତା ସାଙ୍ଗରେ କଥା ପକେଇବି ଆଉ ଦେଖିବା ତାଙ୍କର ଡିଜାଇନ୍ କ'ଣ ସେ କ'ଣ କହୁଛନ୍ତି ସେଇ ହିସାବରେ ମୁଁ ଆହୁରି କାଠ ନେଇଯିବି ମୋର ଯୋଉଟା ଅଛି ଦୁଇଟା କଷ୍ଟମର୍ ଅଛନ୍ତି ତା କାଠ ଥିବ ନଥିବ ଭାବୁଥିଲି ଏବେ ଯଦି ଆପଣ କଲ୍ କରିଦେଲେ ଭଲ କଥା ମୁଁ ଏଇ ଆଣି ପକାଏ ଆପଣଙ୍କର କଷ୍ଟମର୍ଙ୍କ ନମ୍ବର୍ ବି ମୁଁ ସେଇ ହିସାବରେ କାଠ ବନ୍ଧେଇକରି କାମ କରିଦେବି ଠିକ୍ ଅଛି ନାଇଁ ନାଇଁ ଆଡଭାନ୍ସଟା ଆପଣଙ୍କୁ ମୁଁ ଯୋଉଟା ଯିବି କ୍ୟାସ୍ ଦେଇଦେବି କାଠ ଯୋଉଟା ଆଣିବି କ୍ୟାସ୍ ଦେଇଦେବି ତାପରେ ଏମାନେ ମୋତେ ଆଗରୁ ଯୋଉମାନେ ତାଙ୍କର ଦେଇଚନ୍ତି ଅର୍ଡର୍ଟା ସେମାନେ ପଇସାଟା ଆଗରୁ ଦେଇଦେଇଛନ୍ତି ତ ମୁଁ ସେଇ ପଇସାଟା ଆପଣଙ୍କୁ କାଠଟା ଆଣିକି ତାପରେ ଦେଖାଯିବ ପରେ ଆଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ମୁଁ ପିଲାଙ୍କୁ ମୁଁ ଆପଣଙ୍କୁ ପଇସାଟା ଦେଇଦେଇକରି କ୍ୟାସ୍ ପିଲା ହାତରେ ପଠେଇଦେବି ଆମ କାଠଟା ଆପଣ ଏଇଟା ଦେଇଦେବେ ମତେ ଠିକ୍ ଅଛି ଦେଖିବେ ଯେମତି ସବୁବେଳେ ଦିଅନ୍ତି ହଁ ମୁଁ ଟିକେ ଦେହ ଠିକ୍ ନାହିଁ ଆପଣ ଟିକେ କାଠଟା ଭଲ କରି ସେମାନେ ଗଲେ ବି ଆପଣ ଟିକେ ନିଜେ ସବୁ ଇଏ କରିକି ଦେଖିକି ଭଲ କରିକି କାଠଟା ଦେବେ କୌଣସି କାଠରେ କୌଣସି ପ୍ରୋବ୍ଲେମ୍ ନଥାଉ ସେମତି ଟିକେ ଭଲକରି ଦେଖିକରି ଦେବେ ଆପଣ ତ ସବୁବେଳେ ଦିଅନ୍ତି ପିଲାଙ୍କୁ ମୁଁ କେତେବେଳେ ନିଜେ ବି ଯାଏ ଆଉ ସେଥିରେ କ'ଣ ଅଛି ଠିକ୍ ଅଛି ମୁଁ ପଇସା ଦେଇକରି ମୁଁ ପହରଦିନ ପଠାଉଛି